କନ୍ଧମାଳ ହେଉଛି ଆଦିବାସୀ ଅଧିଷ୍ଠିତ ଅଞ୍ଚଳ ଏଠାରେ ଲୋକମାନେ ଯଦି କୌଣସି ରୋଗରେ ଆକ୍ରାନ୍ତ ହୁଅନ୍ତି ତେବେ ସେମାନଙ୍କୁ ମେଡିକାଲର ସୁବିଧା ମିଳିପାରୁ ନାହିଁ କାରଣ କନ୍ଧମାଳରେ ଅନେକ ଅଞ୍ଚଳକୁ ରାସ୍ତା ଯାଇ ନାହିଁ ତେଣୁ ସେମାନେ ମେଡିକାଲକୁ ଯାଇପାରୁ ନାହାନ୍ତି କିମ୍ବା ମେଡିକାଲର ସୁବିଧା ପାଇପାରୁ ନାହାନ୍ତି ପ୍ରତ୍ୟକ ବ୍ଲକରେ ଯେଉଁ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ଅଛି ସେଠାରେ ଡ଼ାକ୍ତର ଓ ନର୍ସ ମାନଙ୍କର ଅଭାବ ରହିଥାଏ ଫଳରେ ଲୋକମାନେ ମେଡିକାଲର ସୁବିଧା ପାଇପାରୁ ନାହାନ୍ତି କନ୍ଧମାଳରେ ସାତଲକ୍ଷ ଲୋକ ବସବାସ କରନ୍ତି କିନ୍ତୁ ଏଠାରେ ଡାକ୍ତର ଓ ନର୍ସଙ୍କର ଅଭାବ ଦେଖାଯାଏ ତେଣୁ ଲୋକମାନେ ମେଡିକାଲର ସୁବିଧା ସୁଯୋଗ ପାଇପାରୁ ନାହାନ୍ତି ଯଦି ସବୁ ବ୍ଲକରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଡାକ୍ତର ଓ ନର୍ସ ରୁହନ୍ତେ ତେବେ ଏହି ଆଦିବାସୀ ଅଞ୍ଚଳର ଲୋକମାନେ ମେଡିକାଲର ଭଲ ସୁବିଧା ସୁଯୋଗ ପାଇପାରନ୍ତେ ଓ ସଵୁ ଅଞ୍ଚଳରେ ରାସ୍ତା ହେଲେ ସେମାନଙ୍କୁ ମେଡିକାଲକୁ ଯିବାଆସିବାକୁ ମଧ୍ୟ ସୁବିଧା ହୁଅନ୍ତା